ଆଜ୍ଞା ମାଛ ଧରିବା ସବୁଠାରୁ ଆକର୍ଷଣୀୟ କଥା ହେଉଛି ଯଦି ଆପଣଙ୍କୁ ଯୋଗ ପାଗ ଠିକ୍ ମିଳିଯାଇଛି ତାହାହେଲେ କଥାରେ ଅଛି ରାତିଏ ଗଲେ ହାତୀଏ ଆଣିବ ସେମାନେ ଯଦି ସଠିକ୍ ଅନୁକୂଳ ସମୟରେ ଘରୁ ବାହାରିଯାଇଛନ୍ତି ପୁନେଇଁ ଅମାବାସ୍ୟାର ତିଥି ଯଦି ଠିକ୍ ଅଛି ସମୁଦ୍ର ଭିତରକୁ ଗଲେ ତାଙ୍କରି ସେଇ ଅନୁକୂଳ ସେଇ ପରିସ୍ଥିତିକୁ ଲକ୍ଷକରି ଜାଲରେ ଯଦି ଟିକେ ଭଲ ଧରଣର ମାଛ ଲାଗିଯାଆନ୍ତି ସେମାନେ ତାଙ୍କର ମନ ଭରିଯିବ ତାଙ୍କର ଦଶ ଦିନର ରୋଜଗାର ଗୋଟିଏ ଦିନରେ ହେଇଯିବ ଏହି ଦୃଷ୍ଟିକୋଣରୁ ମାଛ ଧରା ବୃତ୍ତିଟି ଅନ୍ୟ ବୃତ୍ତି ଠାରୁ ଭିନ୍ନ ଏହି ଦୃଷ୍ଟିକୋଣରୁ ଏ ବୃତ୍ତିରେ କଥାରେ ଅଛି କଥାରେ ଅଛି ରାତିଏ ଗଲେ ହାତୀଏ ଆଣିବେ